ଆଜ୍ଞା ମୁଁ ଜାଣିଛି ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବା ଭାରତର ପ୍ରଥମ ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ପଣ୍ଡିତ ଜବାହାରଲାଲ ନେହେରୁ

ଆମେ ପ୍ରତ୍ୟେକ ବର୍ଷ ଜାନୁଆାରୀ ମାସ ଚଉଦ ତାରିଖରେ ମକର ସଂକ୍ରାନ୍ତି କରିଥାଉ ଓ ଅଗଷ୍ଟ ମାସ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ପନ୍ଦର ତାରିଖରେ ଆମେ ସ୍ୱାଧୀନତା ଦିବସ ପାଳନ କରିଥାଉ ଏବଂ ଜାନୁଆରୀ ଛବିଶିରେ ପ୍ରତ୍ୟେକ ମାସ ଆମେ ଗଣତନ୍ତ୍ର ଦିବସ ରୂପରେ ପାଳନ କରିଥାଉ ଏବଂ ପ୍ରତ୍ୟେକ ବର୍ଷ ଆମେ ଇଂରାଜୀ ନବବର୍ଷକୁ ବର୍ଷର ଆରମ୍ଭ ବର୍ଷର ଆରମ୍ଭ ଦିନ ବୋଲି କହିଥାଉଁ

ଅକ୍ଟୋବର ଦୁଇ ତାରିଖକୁ ଆମେ ଆମ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀକୁ ଆମେ ତାଙ୍କ ଜୟନ୍ତୀରେ ଅବସରରେ ସମସ୍ତେ ମିଳିମିଶି ପାଳନ କରିଥାଉ ଏବଂ ଗାନ୍ଧୀଙ୍କୁ ଜୟନ୍ତୀ କରିଥାଉ ମହାତ୍ମା ଗାନ୍ଧୀଙ୍କ ସାଥିରେ ଆମେ ଶାସ୍ତ୍ରୀଜୀଙ୍କ ମଧ୍ୟ କରିଥାଉ